ବିଦ୍ୟାଳୟରେ ସାହିତ୍ୟ ବିଜ୍ଞାନ ଇଂଲିଶ୍ ସାମାଜିକ ଭୂଗୋଳ ଇତିହାସ ଇତ୍ୟାଦି ବିଷୟ ପଢ଼ାଯାଏ ଏବଂ ଶିକ୍ଷକମାନେ ସୁଶିକ୍ଷିତ ହୋଇଥିବାରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢ଼ାନ୍ତି ଏବଂ ଆଦର୍ଶ ଛାତ୍ର କରିବା ପାଇଁ ସବୁବେଳେ ସୁସଜ୍ଜିତ ରୁହନ୍ତି